ହଁ ରବି ଭାଇ ହଁ କ'ଣ କହୁଥିଲେ ପରା ଖରାଟା ହେଉଛି ତ ପାଣିର ଟିକିଏ ଇଆଡ଼େ ସୁବିଧା ହେଉ ନାହିଁ ସେପଟେ ଗୋଟେ ତଳ ପଟେ କେନାଲ୍ ଯାଇଛି ଦେଖ ସେ କେନାଲ୍ ସୁବିଧାରେ ହୋଇପାରିବ କି ନାହିଁ ଇଆଡ଼େ ଫେର ହଳ କଲା ବେଳକୁ ତ ବହୁତ ଲେଟ୍ ହେବ ଦେଖବା ତାଙ୍କର ଯେଉଁ ସେ ଖଜୁରୀପଡ଼ାରେ ତାଙ୍କର ୟେ ଆମର ମଧୁସାହୁ ଘର ଯେଉଁ ଟ୍ରାକ୍ଟର୍ଟା ଅଛି ସେଇଟା ଆଣିବା ସେ ଟ୍ରାକ୍ଟର୍ରେ ଏକା ଥରେ ଲଗେଇଦେଲେ ସେ ଗୋଟେ ଦିନରେ ହୋଇଯିବ ତା'ପରେ ଆଉ ଥରେ ହଳ କରିଦେଲେ ସେ ଲାଗିଯିବ ଦେଖବା ସେ ପମ୍ପ୍ଟା ତୁମର ଅଛି କି କେଉଁଟା ଆମର ଏ କରେଣ୍ଟ୍ ପମ୍ପ୍ ନା ସେ ହୁଣ୍ଡା ପମ୍ପ୍ଟା ଅଛି ହଁ ଟୁଲୁ ପମ୍ପ୍ଟା ଅଛି ତ ଆଁ ହଉ ତା'ହେଲେ ସେଟା ସେ କେନାଲ୍ରୁ ସେ ରାମୁ ଘର ପାଖରେ ସେ ଇଲେକ୍ଟ୍ରି ଖୁଣ୍ଟଟା ଅଛି ସେଇଠୁ ନେଇଯିବା ବୋଧେ ଟିକିଏ କରେଣ୍ଟ୍ ସେଇଠିକୁ ଆଉ ସେଇଠୁ ଲଗେଇକି ଦେଖିବା ଆମେ କେମିତି ରଜ ପୂର୍ବରୁ ଫେର ତାକୁ ଅମଳ କଲେ ଏକା ଆଉ ଥରେ ସେଇଟା କରିପାରିବା ନା ନାଇଁ ବାଇଗଣଟା ବାଇଗଣଟା ଲଗେଇଲେ ଠିକ୍ ହେବ କି ହଉ ତା'ହେଲେ ବାଇଗଣଟା ଲଗାଇବା ଯେ ମଞ୍ଜିଟା କେଉଁଠୁ ହାଇବ୍ରିଡ଼୍ ମଞ୍ଜି ମିଳିବ ନାଇଁ ସେ ଏଗ୍ରିକଲ୍ଚର ସେ ହର୍ଟିକଲ୍ଚର୍ ଯେଉଁଠୁ ଦେଉଛନ୍ତି ସେ ଚାରାଗୁଡ଼ାକ ଠିକ୍ରେ ହେଉନାହିଁ ଶୀଘ୍ର ଆମେ ଏଇଠୁ ଯିବା ଫୁଲବାଣୀ ଆମର ସେ ଯେଉଁ ପେଂଜିସାହି ଛକ ପାଖରେ ଯେଉଁଟା ଅଛି ଦୋକାନଟା ସେ ଦୋକାନରୁ ଧରିକି ପଳେଇ ଆସିଲେ ଟିକିଏ ଅଧିକ ପଇସା ନେବେ କିନ୍ତୁ ସେଇଟା ଶୀଘ୍ର ହେବ ଭଲ ହାଇବ୍ରିଡ଼୍ ବିହନଗୁଡ଼ାକ ସେଇଠି ମିଳୁଛି ଆଉ ସେଇଠୁ ଯାଇକି ଧରି ପଳେଇ ଆସିବା ଆଉ ତୁମେ କାଲି ଆଉ କାଲି ଟ୍ରାକ୍ଟର୍ଟା ଡାକିଦେବା ତାକୁ ଆଗ ଏ ଚଷିଦେଲା ପରେ ତା'ପରେ ଦେଖିବା ପାଣି ଫାଣି ମଡ଼େଇକରି ସେ ଚାରାଟା ଏଣିକି ଲଗେଇବା ଦେଖିବା ଯଥା ଶୀଘ୍ର ଫେର ତା'ପରେ ଖତ ଟିକିଏ ଦରକାର ସାର ୟୁରିଆ ସାରଟା ଦେଲେ ତ ଠିକ୍ ପଡ଼ୁନାହିଁ ସେ ମାଟିଟାକୁ ହାର୍ଡ୍ କରିଦେଉଛି ତେଣୁ ଆମେ ସେ ଆମର ବାରିପଟେ ଅଛି ଖତ ଟ୍ରିପ୍ଟେ ଖଣ୍ଡେ ନେଇକି ସେଠି ପକେଇଦେବା ଆଉ ସେ ଖତଟା ପକେଇଦେଲା ପରେ ହୁଁ ହୁଁ ହଁ ହଉ ସେ ଟ୍ରାକ୍ଟର୍ରେ ଚଷି ଦେଲା ପରେ ଆମର ପଛପଟେ ଅଛି ଖତ ସେଠି ଖତ ଟ୍ରିପ୍ଟେ ନେଇଯିବା ଖତ ଢାଳିଦେବା ଆଉ ମଞ୍ଜିଟା ଯାଇକି ସେଟା ସେ ଫୁଲବାଣୀରୁ ଏକା ଧରିକି ଆସିବା ଗଲେ ଏକା ଜଣାପଡ଼ିବ ଆଉ ଦେଖିବା କାଲିକି କାଲି ଆମେ ଭେଟ ହେବା କାଲି ଭେଟ ହେଲେ କଥା ହୋଇକି ଯିବା ଦୁହେଁ ଯାକ ମିଶିକି ଯାଇକି ଧରିକି ଆସିବା ନହେଲେ ଆଉ ହଁ ହଁ ହଁ

ହଉ କାଲି ଦେଖାହେବା ଭାଇ ରହୁଛି ହାଁ